ଆଜିର ଯୁବପିଢ଼ିମାନଙ୍କୁ ମୁଁ ଏତିକି ପରାମର୍ଶ ଦେବି ଯେ ଆମର ପାରମ୍ପରିକ ସାଂସ୍କୃତିକ ନାଚ ଧାଙ୍ଗିରି ନାଚ ଏବଂ କୁଇ ସମାଜର ସାଂସ୍କୃତିକ ପୂଜା ପର୍ବ ଏବଂ ପୌରାଣିକ ଯାତ୍ରା କନ୍ଧମାଳ ମହୋତ୍ସବ କନ୍ଧମାଳର ପୌରାଣିକ କଥା ଏହିସବୁକୁ ବଞ୍ଚାଇ ରଖିବା ପାଇଁ